ମାତୃଭାଷାଠାରୁ ଅନ୍ୟ ଇଂରେଜ ଭାଷା ବେଙ୍ଗଲୀ ଭାଷା ଏସବୁ ବହି ମୁଁ ଅଧ୍ୟୟନ କରିଛି କିନ୍ତୁ ନିଜ ମାତୃଭାଷା ସବୁଠାରୁ ଉଚ୍ଚ ଏବଂ ମାତୃଭାଷାରେ ଆମେ ଶହେ ପ୍ରତିଶତ ସମସ୍ତ କଥା ଆମେ ଜାଣିପାରୁଛୁ କିନ୍ତୁ ଭିନ୍ନ ଭାଷାରେ ଯଦି ଆମେ ପଢ଼ିବା ବା ଲେଖିବା ତାହେଲେ ଆମର ନିଶ୍ଚୟ କମିଯିବ ତେଣୁ ମାତୃଭାଷାକୁ ଗୁରୁତ୍ୱ ଦେବା ଦରକାର ମା ମାତୃଭାଷା ମାଟି ଇଏ ହେଉଛି ସବୁଠୁ ଉଚ୍ଚରେ ମାତୃଭାଷାରେ ଆମେ ପୁସ୍ତକ ଅନେକ ପଢ଼ିଛେ ଖବରକାଗଜ ପଢ଼ିଛେ ଖବର କାଗଜ ପଢ଼ିଛେ ଏବଂ ଆମେ ଗାନ୍ଧୀଙ୍କ ଜୀବନୀ ଗୋପବନ୍ଧୁଙ୍କ ଜୀବନୀ ସମସ୍ତେ ପଢ଼ିଲେ ଏହା ନିଶ୍ଚୟ ଉନ୍ନତି ହେବ ସେମାନଙ୍କ ବ୍ୟକ୍ତିଗତ ବା ରାଜ୍ୟ ଦେଶର